ମୁଁ ଥରେ ମଲକାନଗିରିରୁ ଗୋଟେ ଜ୍ୟାକେଟ୍ କିଣିଥିଲି ଜ୍ୟାକେଟ୍ଟା ଯେମିତି ଭଲ ସେମିତି ଜ୍ୟାକେଟ୍ଟା ମୋତେ ବହୁତ ଭଲ ଲାଗେ ଜ୍ୟାକେଟ୍ଟା ମୋତେ ପଡ଼ିଥିଲା ହଜାର ବାରଶହ ଟଙ୍କା ଦୋକାନଦାନୀ ମାଗିଥିଲା ବାରଶହ ଟଙ୍କା ମୁଁ ତାକୁ କହିଥିଲି ଆଜ୍ଞା ହଜାର ଟଙ୍କା ନିଅନ୍ତୁ ସେ କହୁଛି ନା ଆଜ୍ଞା ହେବନି ତା'ପରେ ତାହା ସହିତ ବହୁତ କଥା କଟାକଟି ହୋଇକରି ମୁଁ ତାକୁ ନଅଶହ ଟଙ୍କାରେ ଦେଇଥିଲି ଜ୍ୟାକେଟ୍ଟା ଜ୍ୟାକେଟ୍ଟା ଦେଲା ପରେ ସେ ମୋତେ ପ୍ୟାକ୍ କରି ଦେଇଛି ମୋ ଜ୍ୟାକେଟ୍ଟା ଆଣିକରି ବହୁତ ଖୁସି ଜ୍ୟାକେଟ୍ର କଲର୍ ହେଉଛି ଲାଲ କାହିଁକି ମୋତେ ଲାଲ ଲଙ୍ଗ ହେବି ପସନ୍ଦ ମୁଁ ଲାଲ ସବୁ ଭଲ ଲାଗୁଛି ତ ଜ୍ୟାକେଟ୍ଟା ଆଣିଲା ପରେ ଯେତେ ଧୋଇଲେ ବି ଲାଲ ରଙ୍ଗ କେବେ ଉଠୁନି ରଙ୍ଗ ରହିଯାଉଛିି ମୋତେ ଏଇଟା ଭଲ ଲାଗୁଛି ଆଉ ଚେନ୍ ତାଙ୍କର ତା ଚେନ୍ ବି ଏତେ ଭଲ ଆଉ ସମସ୍ତେ ମୋତେ ସବୁବେଳେ କମ୍ପ୍ଲିମେଣ୍ଟ୍ କରୁଛନ୍ତି ଆରେ ପିଲା ତୁ ଜ୍ୟାକେଟ୍ଟା ପିନ୍ଧିଲେ ତୁ ପୁରା ହିରୋ ପରା ଦିଶୁଛୁ ପୁରା ଅନୁଭବ ମତେ ଏହିସବୁ ଶୁଣିଲେ ବହୁତ ଭଲ ଲାଗୁଛି ମୁଁ ଏ ଜ୍ୟାକେଟ୍ ପାଇ ବହୁତ ଖୁସି ଏ ଜ୍ୟାକେଟ୍ଟା ମୋ ଲାଇଫ୍ରେ ଆସିଛି ଗୋଟେ ମାଇକିନା ଭଳି ତ ଜ୍ୟାକେଟ୍ଟା ହେଉଛି ମୁଁ ସମସ୍ତଙ୍କୁ ମୋର ଅନୁଭୂତି କହିବି ମୁଁ ଏ ଜ୍ୟାକେଟ୍ଟା ପିନ୍ଧି ବହୁତ ଇଏ ଲାଗିଛି ବହୁତ ଖରାପ ବହୁତ ଭଲ ଲାଗିଛି